ହେଲୋ ଡିଜିିଲକର ମୁଁ ମୋର ଏ ମୋବାଇଲକୁ ଡିଜଲକରରେ ଅପଡେଟ୍ କରିବାକୁ ଚାହୁଁଛି ମୋର ଏଇ ଯୋଉ ନମ୍ବରଟା ଅଛି ସେଭେନ୍ ଡବଲ୍ ଜିରୋ ଏଇଟ୍ ଡବଲ୍ ୱାାନ୍ ନାଇନ୍ ଏଇଟ୍ ଡବଲ୍ ୱାନ୍ ଏଥିରେ ମୋ ମୋ ହଷ୍ଟେଲରେ ରହୁଛି ଏବଂ ସେ ନମ୍ବରଟାକୁ ମୋ କଲେଜର ଇଏରେ ଅପଡେଟ୍ କରିବାକୁ ଚାହୁଁଛି ସେଥିରେ ଆପଣ ମୋତେ ଟିକେ ସାହାଯ୍ୟ କରନ୍ତୁ ଯଦ୍ୱାରା କି ମୁଁ ମୋ ନମ୍ବରଟିକୁ ଇଏ କରିପାରିବି ଅପଡେଟ୍ କରିପାରିବି ଅପଡେଟ୍ କଲେ ମୋର ବହୁତ କିଛି ସୁବିଧା ହୋଇପାରିବ ଏବଂ ଆପଣ ଏ ବିଷୟରେ କିଛିମାର୍ଗଦର୍ଶନ କରନ୍ତୁ ଏଥିରେ ନୂଆ ନୂଆ ଆମର ହଷ୍ଟେଲ ହେଉ କି କଲେଜରେ ହେଉ ସବୁ ଅପଡେଟ୍ ମାନେ ମୋ ପାଖକୁ ଆସିବ ଯାହାଦ୍ୱାରା କି ମୁଁ ସବୁକିଛି ଜାଣିପାରିବି ତ ମୋତେ ଟିକେ ସାହାଯ୍ୟ କରିବେ ବୋଲେ ଭଲ ହେବ ଧନ୍ୟବାଦ